ସମୁଦ୍ରରେ ଯେନ୍ ମାଛ ମାରୁୁଛନ୍ ସେ ମାଛ ପ୍ରାୟ ସବୁ ଡିଷ୍ଟ୍ରିକ୍ମାନ୍କୁ ବରଫ୍ ପେଟିରେ ଯାଉଛେ ଯେନ୍ ବେପାରୀ ଭାଇମାନେ ଆନୁଛନ୍ ସେମାନେ ତାଙ୍କର୍ ପ୍ରଫିଟ୍ ରଖିକରି ବିଭିନ୍ନ ଜିଲ୍ଲାକେ ଆସିକରି କମ୍ ରେଟ୍ରେ ଦଉଛନ୍ ତାଙ୍କର୍ଠାରୁ ଛୋଟିଆ ଛୋଟିଆ ବେପାରୀମାନେ ନେଇକରି ଆମର୍ ବଲାଙ୍ଗୀର ହେଲା ଲୁଇସିଙ୍ଗା ହେଲା ସାଲେଭଟା ହେଲା ଆଗଲ୍ପୁର୍ ହେଲା ସେ ଜାଗାମାନଙ୍କୁ ସେମାନେ ଯେନ୍ ଛିଟିଆ ବେପାରୀମାନେ କାଟିକିରି ଯେନ୍ ମାଛ ବିକୁଛନ୍ ସେଥିରୁ ବେଶ୍ ଦୁଇ ପଏସା ରୋଜଗାର୍ କରିକିରି ତାଙ୍କର୍ ପରିବାର୍ ପୋଷଣ୍ କରୁଛନ୍ ତାଙ୍କର୍ ପିଲା ଛୁଆକେ ପାଠ୍ ପଢ଼େଇ ବି ପାରୁଛନ୍ ତାଙ୍କର୍ ପରିବାର୍ ବି ଆରାମ୍ସେ ଖୁସିରେ ଚଲୁଛନ୍ ମାଛର୍ ଜାଁଲା ଛାଡ଼୍ବାର୍ ଦ୍ୱାରା ଏବଂ ମାଛ ସମୁଦ୍ରରେ ମାର୍ବାର୍ ଦ୍ୱାରା ବହୁତ୍ ପ୍ରଫିଟ୍ ହଉଛେ ଏଥିରେ ବହୁତ୍ ପ୍ରାଣୀ ମରିିବି ଯାଉଛନ୍ କିନ୍ତୁ ବହୁତ୍ ପ୍ରାଣୀ ବଞ୍ଚି ବି ଯାଉଛନ୍ ଯେନ୍ ପ୍ରାଣୀମାନେ ବଞ୍ଚୁଚନ୍ ସେମାନେ ତାଙ୍କର୍ ଘର ସଂସାର୍ ସୃଷ୍ଟି କରୁଚନ୍ ଆର୍ ଯେନ୍ ସମୁଦ୍ରର ମାଛ ମାନ ମରିଯଉଚନ୍ ସେମାନେ ସ୍ୱର୍ଗବାସ୍ ହେଇଯାଉଚନ୍ ତ ଯାହା ବିି ହଉ ମାଛ ମରା ପ୍ରଣାଳୀଟି ଯେତେବେଲେ ଆମର୍ ଅଛେ ସେ ମାଛ ମାରିକରି ଆନ୍ବାର୍ ଦ୍ୱାରା ଆମର୍ ଜିଲ୍ଲାର ଗାଁ ଗହଳିର ଲୋକ ବେଶ୍ ତାହାକେ ବିକ୍ରି କରିକିରି ଦୁଇ ପଏସା ରୋଜ୍ଗାର୍ କରିକିରି ତାଙ୍କର୍ ପରିବାର୍କେ ଖୁସ୍ରେ ଚଲେଇ ପାରୁଚନ୍ ସେଥିର୍ଥିଲାଗି ଆମେ ଖୁସି ଆଉ